ମୁଁ ମିଡ଼ିଆ ବାଲା କହୁଛି ଆପଣଙ୍କ ଗାଁରେ ରଥଯାତ୍ରାରେ କ'ଣ କ'ଣ ହେଉଛି ଟିକେ କହିପାରିବେ ଆମକୁ ହଁ କ'ଣ କ'ଣ ହେଉଛି

ହଁ ହଁ ହଁ କ'ଣ ଆପଣଙ୍କ ଯେଉଁ ର ହଁ କୁହନ୍ତୁ କୁହନ୍ତୁ ଆପଣଙ୍କର ଯେଉଁ ରଥଯାତ୍ରାରେ କେତେଦିନ ଉତ୍ସବ ହେଉଛି କେତେ ଲୋକ ହେଉଛି କେମିତି ହେଉଛି କୁହଟି କହି ପାରିବ ଟିକେ ହଁ କୁହନ୍ତୁ ଟିକେ

ହଁ ହଁ ହଁ ସାର୍ ଯେଉଁ ଆପଣଙ୍କୁ ବହୁତ ଖୁସି ଲାଗୁଥିବ ରଥଯାତ୍ରାରେ କେମିତି କେମିତି ଖୁସି ଲାଗୁଛି ଯେ ରଥଯାତ୍ରା ହେଉଛି ଯେ ଆପଣଙ୍କ ଗାଁରେ ବହୁତ ଖୁସି ଲାଗୁଛି କି ନାହିଁ ହଁ ହଁ

ହଁ ହଁ ଯେ ହେଉ ଆପଣଙ୍କ ରଥଯାତ୍ରାରେ ଯେଉଁ ଉତ୍ସବ ଯେଉଁ ହେଉଛି ଲୋକ କେମିତି ହେଉଛି ଯାତ୍ରାରେ ଯେଉଁ ହଁ ଠିକ୍ ଅଛି ବେଲେ ଯେଉଁ ଆପଣଙ୍କ ରଥଯାତ୍ରାରେ ହଁ ପ୍ରୋଗ୍ରାମ ବି ହେଉଛି କେଉଁ କେଉଁ ମାସରେ ସେଇଟା ହେଉଛି ରଥଯାତ୍ରା ଯେ ଆପଣଙ୍କ ଗାଁକୁ ହଁ ହଁ ବହୁତ ମଜା ଆସୁଛି ନାଇଁକି ରଥଯାତ୍ରାକୁ

ତା'ପରେ ଆପଣଙ୍କ ଯେଉଁ ରଥଯାତ୍ରାରେ ଠିକ ଅଛି ଯେ ଯେ ରଥ ହଁ ରଥଯାତ୍ରାରେ ଏ ଯେଉଁ କହୁଛି ନା ଯେଉଁ ତା'ପରେ କେଉଁଠି ସେ ଯେ ମାମୁଁ ଘର ନା କେଉଁଠି ଯେ ବୁଲିବାକୁ ଯାଉଛି ସେଇଟା ତା କେତେ ଦିନ ପରେ ଯେ ତା'ପରେ ଆଉ ଗୋଟେ ଦିନ ଉତ୍ସବ ହେଉଛି ସେଇଟା କେତେ ଦିନ ପରେ ହେଉଛି ଯେଉଁ ଉତ୍ସବ ତା'ର ଯେଉଁ ମାଉସୀ ଘର ହଁ କୁହନ୍ତୁ ହେଉଛି ହଁ ସେଇଟା କେତେ ଦିନ ଉତ୍ସବ ହେଉଛି ଯେଉଁ ଯେଉଁ ଯେଉଁ ତା ମାଉସୀ ଘରେ ଯାଇକି ନା ସାତ ଦିଅ ରହୁଛି ଆସିବ ସେଇଟା କେତେ ଦିନ ଉତ୍ସବ ହେଉଛି ସେଇଟା କୁହନ୍ତୁ ଟିକେ

ହଁ ହଁ ସେଇ ସେଦିନ ବି ବହୁତ ଲୋକ ହେଉଛି ବୋଧେ ହଁ ହଁ

ଓ ଓହୋ ହଁ ଠିକ୍ ଅଛି ତା'ହେଲେ ଆପଣଙ୍କ ଗାଁକୁ ବହୁତ ବଡ଼ ରଥଯାତ୍ରା ହେଉଛି ମଜା ବହୁତ ଆସୁଛି ଆପଣଙ୍କୁ ବହୁତ ଖୁସି ଲାଗୁଛି ବୋଧେ ହଁ ଆପଣ ଆ ଆ ଆ ଆପଣ କହିପାରିବେ ଆପଣଙ୍କ ରଥଯାତ୍ରାରେ କେତେ ଲୋକ କେତେ ଦୋକାନ ବସି ବସୁଛି ଆପଣଙ୍କ ଅନୁସାରେ ଗାଁକୁ ତୁମ ଗାଁକୁ ହଁ ଠିକ୍ ଅଛି ହଁ ଧନ୍ୟବାଦ କ କହିବାକୁ